ମୁଁ ପ୍ରଥମେ ଚିତ୍ରକଳା ମୁଁ ମୁଁ ଯେବେ ଯେତେବେଳେ ଅଷ୍ଟମ ପଢ଼ୁଥିଲି ସେତେବେଳେ ଦୁଇହଜାର କୋଡ଼ିଏ ଚାଲିଥିଲା ଓ ମୋ ସାଙ୍ଗ ଚନ୍ଦନ ଠାରୁ ମୁଁ ଚିତ୍ରକଳା ଶିଖିଥିଲି ସେ ବହୁତ ଭଲ ଚିତ୍ର କରିଥିଲା ମୁଁ ତା'ଠୁ ଏକ୍ସପିରିଏନ୍ସ ନେଇ ଚିତ୍ର କରୁଥିଲି ସେଇ ମୁଁ ମୁଁ ଯେତେବେଳେ ଦେଖିଲି ସେଇ ଗୋଟେ ପ୍ରାକୃତିକ ଦୃଶ୍ୟ ଚିତ୍ର କଲା ମୋତେ ବି ସେଇ ଚିତ୍ର ବହୁତ ଭଲ ଲାଗିଲା ମୁଁ ତାଆଡ଼ୁ ଶିିଖି ସେ ଚିତ୍ର ଅଙ୍କନ କଲି ମୋତେ ବହୁତ ଭଲ ଲାଗିଲା ସେଥିପାଇଁ ମୁଁ ଦୁଇ ହଜାର ବାଇଶିରେ ତା'ର ଭଳିଆ ଚିତ୍ର ଅଙ୍କନ କରିବା ଶିଖିଗଲି ସେତେବେଳେ ସେ ମୋ ଠାରୁ ମଧ୍ୟ ଆହୁରି ଭଲ ଚିତ୍ର ଅଙ୍କନ କରୁଥିଲା ମୁଁ ଯେତେବେଳେ ତା'ଠୁ ଅଷ୍ଟମ କ୍ଲାସ ଚିତ୍ର ଶିଖିଲି ମୁଁ ସେତେବେଳେ ଚିତ୍ର ବିଷୟରେ କିଛି ଜାଣି ନ ଥିଲି ଚିତ୍ର କେମିତି କରାହେଉଛି କ'ଣ କରାହେଉଛି ମୁଁ ତାଠୁ ଚିତ୍ର କଳା ଶଖି ସେଇ ଚିତ୍ରକୁ ମୁଁ ରାତିରେ ଡ୍ରଇଂ କରି ସେ ଚିତ୍ରକୁ ମୁଁ ଶିଖିଲି କେମିତି କରାଯାଉଛି ମୁଁ ଚନ୍ଦନ ତା ନାଁ ହେଉଛି ଚନ୍ଦନ ସେ ପିଲାଟି ଗୋବ୍ରା ଗାଁରେ ରହୁଛି ଓ ସେ ପିଲା ଚିତ୍ର ଅଙ୍କନ କରିବାରେ ବହୁତ ଭଲ ଚିତ୍ର ଅଙ୍କନ କରେ ସେ ପିଲାଟି ଚିତ୍ର ଅଙ୍କନ କରି ମୋତେ କହିଲା କେମିତି କରାହେଉଛି ମୁଁ ତାଠୁ ଶିଖି ଚିତ୍ର ଅଙ୍କନ କରିବା ଷ୍ଟାର୍ଟ କଲି ଆଉ